ଆଗରୁ ପ୍ରାୟ ଚାଳଛପର ଘରଗୁଡ଼ିକ ଥିଲା ଛୋଟ ଛୋଟ ଘରଗୁଡ଼ିକ ଥିଲା ସେଇଠିରେ ଠାକୁର ଘର ସେଇଠିରେ ସବୁ ଶୋଇବା ଘର ସେହି ଗୋଟିଏ ଜାଗାରେ ଥିଲା ଆଜିକାଲି କିନ୍ତୁ ତାହା ପରିବର୍ତ୍ତନ ହୋଇ ଆଜିକାଲି ଦୁନିଆଁରେ ସାମାଜିକ ଦୁନିଆଁରେ ରୋଷେଇ ଘର ଅଲଗା ଠାକୁର ଘର ଅଲଗା ଆଉ ନିଜେ ରହିବା ଘର ଅଲଗା ତେଣୁ ବିଭିନ୍ନ ପ୍ରକାର ଘରଗୁଡ଼ାକ ଆଜିକାଲି ଅଲଗା ଅଲଗା ସବୁ ତିଆରି ହେଉଛି